ହଁ ମୁଁ ଓଡ଼ିଆ ଭାଷା କିପରି ଶିଖିଲି ତା'ବିଷୟରେ କହିବାକୁ ଚାହୁଁଛି ପ୍ରଥମତଃ ଓଡ଼ିଆ କହିବାକୁ ଚାହିଁଲେ ଛୋଟଛୁଆଟି ଯେତେବେଳେ ହୋଇଥିଲି ମୋ ମା ପ୍ରଥମେ ଶିଖାଇଲା ଯେ ବାପା ଡାକ ମା ଡାକ ତା'ପରେ ଆସ୍ତେ ଆସ୍ତେ ବଡ଼ ହେବା ସହିତ ମାଆ ବାପା ବି ମୋତେ ଗ୍ରାମୀଣ ଭାଷାରେ ଯେଉଁଟାକି କହିବା କଥା ସେଇଟା ମଧ୍ୟ ମୋତେ ଶିଖାଇଲେ ତା'ପରେ ମୁଁ ଚାଟଶାଳି ଗଲି ଶୂନ ଠାରୁ ଆରମ୍ଭ କରିକି ଅ ଆ ଠାରୁ କ୍ଷ ପର୍ଯ୍ୟନ୍ତ ଲେଖିଲି ତା'ପରେ ସ୍କୁଲ ଗଲି ପିଲାମାନଙ୍କ ସହିତ ମିଶିଲି ଭଲମନ୍ଦ କଥା ଶୁଣିଲି ଆଉ କଥା ବି ମଧ୍ୟ କହିଶିଖିଲି ଓଡ଼ିଆ ପ୍ରାଞ୍ଜଳ ଭାବରେ ପଢ଼ିଲି ଆଉ ଶିଖିବି ମଧ୍ୟ ଗଲି